ମୁଁ ଅର୍କିଲରୁ ଗୋଟିଏ ସାର୍ଟ କିଣିଲିି ପିନ୍ଧିବାକୁ ବହୁତ ଭଲ ଲାଗୁଛି ତାର ପ୍ରାଇସ୍ ହେଉଛି ହଜାର ଟଙ୍କା ତାହାର ତାରିଫ ସମସ୍ତେ କରୁଛନ୍ତି ମୁଁ ଗୋଟିଏ ମାନେ ମ୍ୟାରେଜରେ ଯାଇଥିଲି ସମସ୍ତେ ଦେଖି ମାନେ କେଉଁଠୁ ଆଣିଲୁ ବୋଲି ପଛାରୁଛନ୍ତି ଏହି ସାର୍ଟଟି ଏତେ ଭଲ ଡିଜାଇନ୍ ପଛରେ ଗୋଟେ ବଟମ୍ଟିଏ ଅଛି ତ ରଙ୍ଗ ଧଳା ବହୁତ ଭଲ ବୋଲି ସମସ୍ତେ କହୁଛନ୍ତି ଯେତେ ଧୋଇଲେ ବି ସାର୍ ତାର ରଙ୍ଗମାନେ ଛାଡ଼ୁନି ଏତେ ଭଲ ବୋଲି ମୋ ଭାଇ ପଚାରୁୁଥିଲା ଯେ ଏଇ ସାର୍ଟଟି କେଉଁଠାରୁ ଆଣୁଥିଲୁ ମୁଁ କେଉଁଠୁ ଅର୍କେଲରୁ ଆଣିଥିଲି ଏଇ ସାର୍ଟଟି ପ୍ରାଇସ୍ ହେଉଛି ହଜାର ଟଙ୍କା ଏଇ ସାର୍ଟ ପିନ୍ଧିବାରେ ଏତେ ଭଲ ଲାଗୁଛି ଯେ କହି ହେଉନି

ମୁଁ ଏଥିପାଇଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଏଇ ସାର୍ଟଟିଏ କିଣ